ଖୋର୍ଦ୍ଧା ଜିଲ୍ଲାର ବିଧାୟକ ସୁର ରାଉତରାୟ ସେ ଜଟଣୀ ଏବଂ ଖୋର୍ଦ୍ଧା ଜିଲ୍ଲା ପାଇଁ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ସେ ବିରୋଧୀ ଦଳର ନେତା ମଧ୍ୟ ବିଜେଡ଼ି ସରକାର ରାଜ୍ୟ ଶାସନ ଦାୟିତ୍ଵରେ ଅଛନ୍ତି ହୋଇ ମଧ୍ୟ ହୋଇ ହୋଇ ମୁଖ୍ୟ ହେଲେ ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ରାଜ୍ୟରେ ବହୁତ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ସେ ପଚିଶ ବର୍ଷର ରାଜ୍ୟ ଶାସନ କଲେଣି ତାଙ୍କ ଶାସନ କାଳରେ ମହିଳାମାନଙ୍କୁ ବେଶି ଅଗ୍ରାଧିର କରା ଦିଆଯାଇଛି ଯେପରି ମିଶନ ଶକ୍ତି ମାଧ୍ୟମରେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ଗାଁଠାରୁ ସହର ମଧ୍ୟରେ ମହିଳାମାନଙ୍କୁ ବିଭିନ୍ନ ରୋଜଗାରକ୍ଷମ କରିଛନ୍ତି ତା'ପରେ ରାସ୍ତାଘାଟ ଉନ୍ନତି ମୂଳକ କାର୍ଯ୍ୟ ପିଇବା ପାଣିର ବ୍ୟବସ୍ଥା ଘରେ ଘରେ ମଧ୍ୟ କରିଛନ୍ତି ମେଡ଼ିକାଲ ମାନଙ୍କ ଉନ୍ନତି ନିର୍ମାଣ ମଧ୍ୟ ସେଗୁଡ଼ିକ ନବୀନ କରଣ କରିଛନ୍ତି ଯେପରିକି ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଘରେ ଘରେ ଅଛି ଜନନୀ ସୁରକ୍ଷାରେ ଗର୍ଭବତୀ ମା'ମାନଙ୍କ ଠାରେ ବିଭିନ୍ନ ପ୍ରକାରର ସୁରକ୍ଷା ଦିଆଯାଇଛି ଯେପରିକି ବୁଢ଼ା ବୁଢ଼ୀ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେଇ ଯାଇଛନ୍ତି ଟଙ୍କିକିଆ ଚାଉଳ ଦିଆଯାଇଛି ବୁଦ୍ଧ ବୁଦ୍ଧିମାନେ କୌଣସି ଅସୁବିଧା ନ ହେବା ପାଇଁ ବୁଦ୍ଧ ବୁଦ୍ଧିମାନଙ୍କୁ ଭତ୍ତା ଯୋଗାଇ ଦିଆଯାଇଛି